କରେଣ୍ଟ କଟା ହେଲେ ମୋ ଘରେ ମୋର ଛୋଟ ଝିଅଟିଏ ଅଛି ବର୍ଷାଋତୁରେ ସେ କରେଣ୍ଟ ନଥିଲେ ବେଶୀ କାନ୍ଦୁଛି ଘରେ ଯଦି ଆଲୁଅ ନଥିବ ବୋଲେ ତା ସେ ବେଶୀ କାନ୍ଦିବ ତା'କୁ ଅନ୍ଧାରରେ ରହିବାକୁ ଭଲ ଲାଗୁନି ଆଉ ବର୍ଷା ଦିନେ କରେଣ୍ଟ ନଥିଲେ ଘରେ ପୋକ ଆସିବ ରାନ୍ଧିବା ବେଲେ କିଛି ଦିଶିବ ଲାଇ ଦିଶିବ ନାଇଁ ମୋବାଇଲ ଲାଇଟ୍ ଏସବୁ ମାଡ଼ି ରୋଷେଇ କଲେ ପୋକ ରୋଷେଇ ଭିତରେ ପଡ଼ିବ ଗରମରେ ଆଉ ଗରମ ଋତୁରେ ଏ ନାଇଁକି ଯଦି କରେଣ୍ଟ ନଥିବ ବୋଲେ ଏ ଗରମରେ ସମସ୍ତେ ଗରମ ବେଶୀ ଇଏ ହେଇଯିବ ଗରମରେ ବେଶୀ ହାଲିଆ ହେଇଯିବ ତାଙ୍କେ ବେଶୀ ଗରମ ଲାଗୁଥିବ ଯେ କରେଣ୍ଟ ନାଇଁ କରେଣ୍ଟ ନଥିଲେ ବେଶୀ ହେତାକୁ ଗରମରେ କୁଲର ଚାଲିବନି କି ଫ୍ୟାନ୍ ଚଲିବନି ଗରମରେ ବେଶୀ ଗରମ ଲାଗିବ